ଓଡ଼ିଆ ଭାଷା ଓଡ଼ିଆ ଭାଷା ଏମିତି ଏକ ଭାଷା ଯାହାକି ସମସ୍ତଙ୍କ ମନକୁ ଭାଇଯାଇଥାଏ ଏବଂ ଅନେକ ଲୋକଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥାଏ ତ ଓଡ଼ିଆ ଭାଷା ଯେତେ ଲୋକ ବି ଅଛନ୍ତି ବା ଯେତେ ଭାଷା ଭାଷୀ ବି ଅଛନ୍ତି ଓଡ଼ିଆ ଭାଷା ସମସ୍ତଙ୍କ ଠାରୁ ଉତ୍କୃଷ୍ଟ ଏବଂ ଓଡ଼ିଆ ଭାଷା ସହଜ ଏବଂ ଓଡ଼ିଆ ଭାଷା ଏବେ ବହୁତ ଅଗ୍ରଗତି କରିସାରିଲାଣି ଏବଂ ଓଡ଼ିଆ ଭାଷାକୁ ବହୁତ ପ୍ରାଧାନ୍ୟ ମଧ୍ୟ ଦେଉଛନ୍ତି ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଯଦ୍ୱାରା କି ସେମାନେ କିଛି ଅଗ୍ରଗତି ଆହୁରି ଅଧିକ ଅଗ୍ରଗତି କରିପାରିବେ ତେଣୁ ଆଗାମୀ ପିଢ଼ି ବା ଆଗାମୀ ଦିନରେ ଓଡ଼ିଆ ଭାଷା ଆହୁରି ଅଗ୍ରଗତି କରିବ ବୋଲି ମୋର ଆଶା ଏବଂ ଯେଉଁ ବ୍ୟବସ୍ଥା ରହିଛି ବା ଯେଉଁ ଶିକ୍ଷା ବ୍ୟବସ୍ଥା ରହିଚି ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ୱ ଦେଉଛନ୍ତି ଏବଂ ସରକାର ଏହା ପ୍ରତି କିପରି ଅଧିକ ଧ୍ୟାନ ଦେବେ ସେଥିପାଇଁ ଆମେ ପ୍ରଯ୍ୟତ୍ନ କରିବା କଥା ଏବଂ ଏହି କଥାକୁ ସମସ୍ତଙ୍କ ଲୋକ ମାଧ୍ୟମରେ ପହଞ୍ଚାଇ ଆମେ ଏହି କଥାର ବ୍ୟବସ୍ଥା କରିବା କଥା ଏବଂ ଓଡ଼ିଆ ଭାଷା ଓଡ଼ିଆ ଭାଷା ଯିଏ କି ଆମର ମାତୃଭାଷା ମା' ସମାନର ଭାଷା ତ ଆମେ ଯେଉଁ ଭାଷା ଜନ୍ମ ଯେଉଁ ମାଟିରେ ଜନ୍ମ ହେଇଛୁ ସେହି ଭାଷା ହେବ ଆମ ପାଇଁ ବହୁତ ଭଲ ଏବଂ ବହୁତ ପୂର୍ଣ୍ଣ ଏବଂ ଓଡ଼ିଆ ଭାଷା କହିକି ଆମେ ଯେମିତି ଅନେକ ଲୋକ ଅଛନ୍ତି ଯିଏ କି ଓଡ଼ିଆ ଭାଷାରେ ମଧ୍ୟ ଅନେକ ଆଗକୁ ଯାଇଛନ୍ତି ଅନେକ ପାଠ ପଢ଼ିଛନ୍ତି ଏମିତି ନୁହେଁ ଯେ କିଭଳି ବୋଲି ଇଂଲିଶ ଭାଷାରେ ପାଠ ପଢ଼ାଯିବ ଓଡ଼ିଆ ଭାଷାରେ ମଧ୍ୟ ଅନେକ ଲୋକ ପାଠ ପଢ଼ିଛନ୍ତି ଏବଂ ଅନେକ ପ୍ରତିନିଧିତ୍ୱ ହାସଲ କରିଛନ୍ତି ଏବଂ ଅନେକ ଜାଗାରେ ସଫଳ ମଧ୍ୟ ହୋଇଛନ୍ତି ତେଣୁ ଓଡ଼ିଆ ଭାଷାକୁ ଆମେ ଅଧିକ ପ୍ରାଧାନ୍ୟ ଦେବା କଥା ଏବଂ ଓଡ଼ିଆ ଭାଷାର ଗୁରୁତ୍ୱକୁ ଆମେ ଭିତର ପୁରା ଅନୁଭବ କରି ତା'ର ଗୁରୁତ୍ୱକୁ ବୁଝିବା ଦରକାର ଏବଂ ଏହା ଏଥିପ୍ରତି ସଚେତନତା ହୋଇ ଆମେ ଓଡ଼ିଆ ଭାଷାକୁ କିପରି ଆହୁରି ଅଧିକ ଆଗକୁ ଅଗ୍ରଗତି କରିପାରିବୁ ତାହାର ବ୍ୟବସ୍ଥା ଆମେ ପର କଥା ଏବଂ ସରକାରଙ୍କୁ ଅନୁରୋଧ କରି ଏସବୁ ବିଷୟରେ ଜଣାଇବା କଥା